ଔଷଧ ସୁଲଭରେ ତ ମିଳୁନି ଆଜ୍ଞା ଆପଣଙ୍କର ଆମର ଯାହା ରୋଜଗାର ଚାଲିଛି ଡେଲି ମଜୁରିଆ ଲୋକ ଆମେ ଆଉ କ୍ଷେତବାଡ଼ିରେ କିମ୍ବା ଏ ସବୁ କଂକ୍ରିଟ୍ କାମରେ ଯାଇ ଦୁଇଶହ ଟଙ୍କା ମଜୁରି ଆଣି ପହଞ୍ଚିଲାବେଳକୁ ଘରେ ରୋଗ ଯେଉଁ ପିଲାମାନଙ୍କୁ ହଉଛି ଆଜିକାଲି ଯେଉଁ ମହାମାରୀ ବ୍ୟାପିଛି କିମ୍ୱା କରୋନା ଭଳିଆ ମହାମାରୀ ଗଲା ସେଥିରେ ପିଲାଙ୍କର ଥଣ୍ଡା କାଶ କଫ ଜନିତ ରୋଗରେ ସବୁ ଆକ୍ରାନ୍ତ ହୋଇଯାଆନ୍ତି ତେଣୁ ଡାକ୍ତର ପାଖକୁ ଗଲାବେଳକୁ ପଇସା ସଟେଜ୍ ହେଇଯାଉଛି ରୋଗର ଯେଉଁ ଔଷଧ ଦଉଛନ୍ତି ତାଠୁ ଆମର ରୋଜଗାର ଅପେକ୍ଷା ସେ ଔଷଧର ଦାମ୍ ଅଧିକ ତେଣୁ ଆଜିକାଲି ଗାଁ ଗହଳିରେ ଯେଉଁ ଚାଲିଛି ସଂକ୍ରମକ ରୋଗ ଝାଡ଼ା ବାନ୍ତି ଠୁ ନେଇକିରି ଆରମ୍ଭ କରି ଥଣ୍ଡା କାଶ କଫ ଏସବୁ ରୋଗରେ ପିଲା ଆକ୍ରାନ୍ତ ହଉଛନ୍ତି ନିଜେ ମଧ୍ୟ ଆକ୍ରାନ୍ତ ହବାକୁ ପଡ଼ୁଛି ଆଉ ଦିନ ମଜୁରିଆ ଲୋକ ଆଜ୍ଞା କାମ ନ କରିବାକୁ ଗଲେ ଆମେ ଖାଇବୁ କ'ଣ ତେଣୁ କାମ କରିବାକୁ ବାଧ୍ୟରେ କରୁଛୁ କିନ୍ତୁ କାମ କରିଲାବେଳକୁ ରୋଗରେ ପୀଡ଼ିତ ହଉଛେ ଔଷଧ କିଣିକି ଖାଇଲା ବେଳକୁ ପଇସା ଆଉ ବଞ୍ଚୁନାହିଁ ଏଇ ରୋଗଜନିତ ଦାଉରୁ କେମିତି ରକ୍ଷା ପାଇବା ବା ପଇସାପତ୍ର ଅଭାବରେ କେମିତି ଆମେ ସୁବିଧା ସୁଯୋଗ ପାଇପାରିବୁ ସେ ବିଷୟରେ ଆମେ ଅବଗତ ହବା ପାଇଁ ଚାହୁଁଛେ ତ ଆଜି କାଲି ଯେଉଁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି ଏଣୁ ଏ ବାବଦକୁ ଯଦି ଔଷଧ ପତ୍ର କିଛି ସାହାଯ୍ୟ ସୁଯୋଗ ମିଳନ୍ତା ତେବେ ଆମେ ପିଲାମାନଙ୍କୁ ପାଠ ସାଠ ପଢ଼େଇବାରେ ଉପକୃତ ପାଇଥାନ୍ତୁ ଏବଂ ଚାଷବାସ ତ ଆମର ନାହିଁ ଦିନ ମଜୁରିଆ ଲୋକ ତେଣୁ ଦିନେ ଖଟିବାକୁ ନ ଗଲେ ଆମର ପିଲା ଖାଇବା ପାଇଁ ବନ୍ଦ ହେଇ ଯାଉଛନ୍ତି